ମୁଁ ବର୍ତ୍ତମାନ ଫ୍ଲିପକାର୍ଟ ସାଇଟ୍ଟି ଓପନ୍ କରି ଦେଖୁଥିଲି ଯେ ତିନି ହଜାର ଟଙ୍କାର ଟଙ୍କାରୁ ଊର୍ଦ୍ଧ୍ୟର ଜିନିଷପତ୍ର ଖର୍ଦି କଲେ ମୋତେ ପାଞ୍ଚଶହ ଟଙ୍କାର କୁପନ୍ ମିଳିବ ଯେଉଁଟା କି ମୁଁ ଖାଦ୍ୟ ଅର୍ଡ଼ର ବି କରିପାରିବି ଏବଂ କୌଣସି କପଡ଼ା ଲତା ବି ଖର୍ଦି କରିପାରିବି ତେଣୁ ସ୍ଵିଗୀରୁ ମୁଁ ବର୍ତ୍ତମାନ ପାଞ୍ଚଶହ ଟଙ୍କାର ଖାଦ୍ୟ ପାର୍ସଲ୍ ଅର୍ଡ଼ର କରୁଛି